ମୋର ପଢ଼ା ସରିଲା ପରେ ଆମ ସାଙ୍ଗ ସହିତ ଥରେ କଲିକତା ଟ୍ରେନ୍ରେ ଯାଇଥିଲି ସେଇ ସମୟରେ ଟ୍ରେନ୍ରେ ଯାତ୍ରା ସମୟରେ ବିଭିନ୍ନ ପ୍ରକାର ଟ୍ରେନ୍ ଯାତ୍ରା ର ମଜା ନେଉଥିଲି ସାଙ୍ଗ ବି ନେଉଥିଲା ଏବଂ ଅଲ୍ଗା ଜାତି ସହିତ ମୁଁ ଦେଖି ମୋତେ ଭାରି ଖୁସି ଲାଗୁଥିଲା ଭାରି ଉତ୍ସାହ ଲାଗୁଥିଲା ଏବଂ ଆମ ରାଜ୍ୟ ଠାରୁ ସେ ରାଜ୍ୟର ବିଭିନ୍ନ ବିକଶିତ ରାଜ୍ୟ ହେଇଥିବାରୁ ସେଠାର କଳକାରଖାନା ଯାନବାହାନ ବିଭିନ୍ନ ପ୍ରକାର ଆମକୁ ଭଲ ଲାଗୁଥିଲା କଲିକତା ବାଦେ ମୁଁ ମହାରାଷ୍ଟ୍ର ବି ଯାଇଛି ସେଠାକାର ପରିବେଶ ଆହୁରି ବଢ଼ିଆ ସିଏ କଲିକତା ବାଦେ ଅଲ୍ଗା ରାଜ୍ୟକୁ ମଧ୍ୟ ଯାଇଛି